ମୁଁ ଗୋଟେ ଇୟର୍ ଫୋନ୍ କିଣିଥିଲି ଆମ ପାଖ ଗାଁରୁ ହେଲେ ଇୟର୍ ଫୋନ୍ଟା ପନ୍ଦର ଦିନ ଚଲେଇଲା ପରେ ଇୟର୍ ଫୋନ୍ଟା ଖରାପ ହୋଇଗଲା ହେଲେ ଇୟର୍ ଫୋନ୍ଟାର ଦାମ ନେଇଥିଲା ପାଁଶହ ପଚାଶ ଟଙ୍କା ହେଲେ ସେ ଦୋକାନ ପାଖରେ ଗଲି ସେ ଦୋକାନ ବାଲା କହିଲେ ହଁ ଠିକ୍ ଅଛି ମୁଁ ରିଟର୍ନ କରିଦେବି ଦୁଇ ଦିନ୍ ପରେ ଆସନ୍ତୁ ହେଲେ ଦୁଇ ଦିନ ପରେ ଆସି ଯାଇଲୁ ସେ ଦୋକାନ ଦୋକାନ ବାଲା କହୁଛି ନାଇଁ ଭାଇ ହେବ ନାଇଁ ଆପଣଙ୍କ ଇୟର୍ ଫୋନ୍ର ତ ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ କିଛି ନାହିଁ ଆପଣଙ୍କୁ ଆଉ ରିଟର୍ନ କରି ହେବନାହିଁ ମୁଁ କହିଲ ସାର୍ ଆପଣ ତ କହିଥିଲେ ହଁ ରିଟର୍ନ କରିବେ ବୋଲି ଏବେ କାହିଁ କହୁଛନ୍ତି ତାଙ୍କେ କହିଲେ ନାଇଁ ହେବ ନାଇଁ ବୋଲି ହେଲେ ମୁଁ ଗୋଟେ ଜିନିଷ କିଣିକିରି ଏମିତି ଲସ୍ରେ ପଡ଼ିଗଲି